କୃତ୍ରିମ ବୁଦ୍ଧି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବିଷୟରେ ଆଗରୁ ଯେମିତି ହେଉଥିଲା ଆଗରୁ ମାନେ ବର୍ତ୍ତମାନ ଏଲ୍ ପି ଡବ୍ଲୁ ହେଉଥିଲା ଆଉଟ କ୍ରିକେଟ ବିଷୟରେ

ଦେଖିବା ଲାଗି ଇଣ୍ଡିଆରେ ସିଷ୍ଟମ ଏଲ ପି ଡବ୍ଲୁ ଚେକ୍ କରି ନିଅନ୍ତି ଆମକୁ ଯଦି କୌଣସି ବି ଡାଉଟ୍ ରହିଲା ରିଭ୍ୟୁ ନେଇକରି ସବୁ ଜିନିଷ କ୍ଲିଅରଲି ତାର ବେଡ୍ ସାଉଣ୍ଡ ହେଲା ଅଲଟ୍ରାଏଜ ହେଲା ସବୁ ଜିନିଷ କ୍ଲିନଲି ଆମେ ଆମର ଇଣ୍ଟେଲିଜେନ୍ସ ବ୍ୟବହାର କରିିକିରି ଆର୍ଟିଫିସିଆଲ ସବୁ ଜିନିଷ ଦେଖିପାରିବା କେମିତି ରିଅଲ୍ କେମିତି ଫ୍ୟାକ୍ଟ୍ ଯେମିତି ଫ୍ୟାକ୍ଟ୍ ଫ୍ୟାକ୍ଟ୍ ହେବା ଆଉ ଆଗରୁ ଯେମିତି ହେଉଥିଲା ଅମ୍ପେୟାର୍ ଡିସିସନ ଫାଇନାଲ ଡିସିସନ୍ ହେଉଥିଲା ଅମ୍ପେୟାର ଯଦି ଆଉଟ ଦେଇଦେଲେ ବି ନେଇ ସେଟା ତାହେଲେ ସେଟା ଆଉଟ ନେଇଛି ଆଗରୁ ଏମିତି ହେଉଥିଲା ସେଇ ଜିନିଷ ମାନେ ଏହା ଦେଇ ଆମେ ଆଉ ଟିିକେ କ୍ଲାରିଫାଏ ମିଳିପାରୁଛି ଆଉ ଆଉଟ ନହୋଇଥିଲେ ବି ଯେ ଅମ୍ପେୟାର ଆଉଟ ଦେଇଦେଲା ମାନେ ତାର ଆଉ କିଛି ସଲ୍ୟୁସନ୍ କିଛି ଯେଉଁଟାକି ଆମକୁ ପ୍ରୋବ୍ଲେମ ହେଉଥିଲା ନଁ ଆମର ଖିଲାଡ଼ିକୁ ଆମର ଭାରତର ଖିଲାଡ଼ିମାନଙ୍କୁ ପ୍ରୋବ୍ଲେମ ହେଉଥିଲା ତ ଏହାଦେଇ ସବୁ କ୍ଲିନଲି ଜାଣି ପାରୁଛୁ କୋଉଟା କ'ଣ କୋଉଟା ହେଉଛି ସେ ଆଗରୁ କ'ଣ ହେଉଥିଲା ଖୋଜା ଖୋଜିବି ବି ବହୁତ ହେଉଥିଲା କ୍ରିକେଟ ମାନେ ଖେଳୁଥିଲେ